ସ୍ୱଚ୍ଛ ସେବା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଦୂରତ୍ୱ ମେଣ୍ଟେଇ ଥାନ୍ତି ଯେମିତିକି ସ୍ୱଚ୍ଛ ସେବା ପାଇବା ପାଇଁ ଆମେ ହାତରେ ସାନିଟାଇଜର୍ ଲଗଉଛୁ ସବୁବେଲେ ହାତ ଧୋଉଛୁ ଏମିତି ପ୍ରକାରର ବିଭିନ୍ନ କାମ ସବୁ ଆମେ କରିଥାଉ ଯେପରିକି ଆମକୁ କୌଣସି ରୋଗ ଆକ୍ରାନ୍ତ ହେବନି ଏମିତିକି ଆମେ କୌଣସି ରୋଗର ପୀଡ଼ିତ ହେବାନି ଏହିପରି ଭାବରେ କ୍ଲିନିକ୍ କ୍ଲିନିକ୍ ଡ଼ାକ୍ତରଖାନା ଏହିସବୁ ଜାଗାରେ ଆମେ ସବୁବେଲେ ଯାଉଛେ ଏହି ପ୍ରକାରର ବ୍ୟବସ୍ଥାକୁ ଆମେ କହିବା ଯେ ସ୍ୱଚ୍ଛ ସେବା ସ୍ୱଚ୍ଛ ସେବା ହିଁ ଜୀବନ ସ୍ୱଚ୍ଛ ସେବା ପ୍ରଦାନ କରେ ଆମକୁ ସ୍ୱଚ୍ଛ ଜୀବନ ସ୍ୱଚ୍ଛ ଜୀବନ ସେବା ଆମକୁ ପ୍ରଦାନ କରେ ଏହିପରି ଭାବରେ ଆମେ ସ୍ୱଚ୍ଛ ସେବାକୁ ଆଗେଇ ପାରିବା ଏହି ଏହା ହଉଛି ସାନିଟାଇଜିରି ସାନିଟାରି ସବୁ ଆମେ ହାତର ଲଗେଇବା ଏନି ଟାଇମ୍ ଏହାକୁ ବ୍ୟବହାର କରିବା ଏହା ହେଉଛି ସ୍ୱଚ୍ଛ ସେବା